କାର୍ଯ୍ୟକ୍ଷେତ୍ରରେ ସମସ୍ତଙ୍କ ସହିତ ମିଳିମିଶି ଚଳିଲେ କାର୍ଯ୍ୟଟି ସୁରୁଖୁରୁରେ ହୋଇଥାଏ ବିପାଦ ବିବାଦ ଉପୁଜେ ନାହିଁ ତେଣୁ ଆପଣଙ୍କୁ ଆଉ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ ନାହିଁ କାରଣ ସବୁ ବନ୍ଧୁମାନଙ୍କ ସହିତ ଭାଇଚାରା ରଖି କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ କଲେ ସମସ୍ତେ ଖୁସିରେ ରୁହନ୍ତି ଏବଂ ଗଣ୍ଡଗୋଳ ହୁଏ ନାହିଁ ତେଣୁ ଯଦି କିଛି ଅସୁବିଧା ହୋଇଯାଏ କୌଣସି କାରଣରୁ ତ ସେହି ଜାଗାରେ ନିଜେ ଅନ୍ୟମାନଙ୍କ ସହିତ ସଲାସୁତୁରା କରି ଚଳେଇନେବା ଦରକାର କାରଣ ତୁମର ଭୁଲ ଥାଉ କି ନଥାଉ ଯଦି କାର୍ଯ୍ୟଟି ଖରାପ ହୋଇଥାଏ ତୁମ ଉପରେ ସମସ୍ତେ ଦୋଷ ଲଦି ଦିଅନ୍ତି ଏବଂ ଉପରିସ୍ଥ ଅଧିକାରୀ ବିରକ୍ତ ହୋଇ ଗାଳିଗୁଲଜ ମଧ୍ୟ କରନ୍ତି ସେହି ଜାଗାରେ ତୁମେ ଧର୍ଯ୍ୟର ସହିତ ସବୁ କଥାକୁ ଗାଳିଗୁଲଜକୁ ସହ୍ୟ କରି ସମସ୍ତଙ୍କ ସହିତ ଭାଇଚାରା ରକ୍ଷା କରି ନିଜ ସହିତ ବି ପରିସ୍ଥିତିକୁ ସମ୍ଭାଳି ନେଇ ଅନ୍ୟମାନଙ୍କ ସହିତ କାର୍ଯ୍ୟ କରି ଆଗକୁ ବଢ଼ିଗଲେ ତ କିଛି ଅସୁବିଧା ଆଉ ହେବନାହିଁ କାର୍ଯ୍ୟକ୍ଷେତ୍ରରେ ବିବାଦ କିମ୍ବା କଠିନ ପରିସ୍ଥିତି ଆଉ ଉପୁଜିବ ନାହିଁ